ଓଡ଼ିଶାରେ କୃଷି କ୍ଷେତ୍ରକେ ଦେଖ୍ବାର୍କେ ଗଲେ ଧାନ ଚାଷ ହଉଛେ ମୁଖ୍ୟ ଧାନ ଚାଷ ଦେଖୁନ୍ ଆମେ ଯୋଉ ଜଳସେଚନ ହଉଚେ ଯେନ୍ତା ଏରିଆରେ ଆମେ କେନାଲ୍ମାନେ ଅଛେ ଅନେକ୍ ଜାଗାରେ ଉଠା ଜଲସେଚନ ହିସାବ୍ରେ ବି ହଉଛେ ବର୍ଷା ନାଇ ହେଲା ଟାଇମ୍ରେ ବି ଆମେ ସେ କେନାଲ୍ ଜଲ ହଉ କି ଉଠା ଜଲସେଚନ ଜଳ ପାଇପ୍ମାନେ ଲାଗିଚେ ସେଥିରେ ଆମେ ତାର୍ ତାର୍ ଫାଇଦା ନେଇକିରି ସେଥିର୍ ଦ୍ଵାରା ବୋଲିକିରି ଆମେ ଆରାମ୍ସେ କରିପାରୁଚୁଁ ଧାନ ଚାଷ ଯେନ୍ଟାକି ମୁଖ୍ୟ ଜରୁରୀ ବି ଏ ଆଉ ସେ ଜିନିଷ ଯଦି ଆମେ ନାଇଁ କର୍ମା ତ ମଣିଷ ଜୀବନରେ ଆମର ମୁଖ୍ୟ ଜିନିଷ ହଉଚେ ଭାତ ତ ସେଥିର୍ଲାଗି ଆମେ ତାକେ ପ୍ରଧାନ ଗୁରୁତ୍ୱ ଭାବରେ ଧାନ ଚାଷକେ ଆମେ ଗୁରୁତ୍ୱର ଦଉଛୁଁ କରିଚାଲିଛୁଁ ଆଗାମୀ ଦିନ୍ରେ ବି କରିଚାଲ୍ମା